ମୋର ଗୁରୁ ଶିକ୍ଷକଙ୍କଠାରୁ ଗୀତ ଭଲ ଭାବରେ ଶିଖି ଥାଏ ମୋର ଗୋଟିଏ ଶିକ୍ଷକ ଅଛନ୍ତି ଆମକୁ ସେମାନେ ବହୁତ ଭଲ ଭାବରେ ଶି ଗୀତ ଶିଖାଇଥାନ୍ତି ସେମାନେ ବହୁତ ସାମଗ୍ରୀ ଯେପରିକି ଖଳ ତବଲା ବିଣା ଇତ୍ୟାଦି ଗୁଡ଼ିକୁ ନେଇ ଆମକୁ ଗୀତ ଶିଖାଇଥାନ୍ତି ସେମାନେ ଗୋଟିଏ ଭଲ ଗାୟକ ତାଙ୍କ ଠାରୁ ଆମେ ଛୋଟ ସମୟରୁ ଗୀତ ଶିଖି ଶିଖି ଆସି ଅଛୁ ସେମାନେ ଜଣେ ବହୁତ ବଡ଼ ଗୀତିକାର ସେମାନେ ନିଜେ ଗୀତ ଗାଇ ଆମକୁ ବହୁତ ଭଲ ଭାବରେ ଗୀତ ଶୁଣାନ୍ତି ସେମାନଙ୍କର ବହୁତ ସମୟରେ ବହୁତ ସ୍ଥାନରେ ବହୁତ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ସେମାନେ ବହୁତ ଭଲ ଗୀତ ଗାଇଥାନ୍ତି ଏବଂ ସେମାନେ ଚ ଆମମାନଙ୍କୁ ବହୁତ ଭଲ ଭାବରେ ଗୀତ ମଧ୍ୟ ଶିଖାଇଥାନ୍ତି ତାଙ୍କ ଠାରୁ ଆମେ ଗୀତ ଶିଖି ବହୁତ ଚିରକୃତଜ୍ଞ ଅଟୁ